ଆଜ୍ଞା ଆମର ନର୍ସରୀ ସକାଳ ନଅଟାରୁ ସନ୍ଧ୍ୟା ଆଠଟା ନଅଟା ଯାଏଁକେ ଖୋଲା ହେଉଛି ଆମର ଫୁଲ ଗଛ ସେଇଠୁ ନଡ଼ିଆ ଗଛ ଆଉ ସବୁ ବିଭିନ୍ନ ଭେରାଇଟି ଫୁଲ ଗଛ ମିଳେ ପନିପରିବା ଗଛ ମିଳେ ସେଇଠୁ ସୋ ଗଛ ବି ମିଳେ ଆମର ଆମର ଯେଉଁ ପ୍ଲଟ୍ ନମ୍ବର୍ ତିନିଶ ସାତ ମାନେ ଇଏର ମେନ୍ ରୋଡ଼୍ ପୂରା ଉପରେ ଅଛି ମିଶନ୍ ଗଛ ହଁ ଗେଣ୍ଡୁ ଗଛ ତ ପଚିଶ ଟଙ୍କାରୁ ଅଛି ଆଉ ଡାଲିଆ ଗଛ ପଚାଶ ଅଛି ପଞ୍ଚସ୍ତରୀ ଅଛି ଆଉ ସ ଅଲଗା ଚାରା ସବୁ ଚାରା ଅନୁସାରେ ରେଟ୍ ଆଉ ହୁଁ ଆପଣଙ୍କର କ'ଣ ଦରକାର ହଁ ନଡ଼ିଆ ନଡ଼ିଆ ଗଛ ଅଶୀ ଟଙ୍କା ଅଛି ହଁ ଆମ୍ବ ଗଛ ଅଛି ଶାଳ ପିଆଶାଳ ଶାଗୁଆନ୍ ସବୁ ଚାରା ଗଛ ଅଛି ତେଣୁ ତାର ଅଛି କଲିମୀ ଅଛି ମାନେ ନର୍ମାଲ ଅଛି କଲିମୀ ଗଛ ବି ଅଛି ଆଉ ଛୋଟ ଯେଉଁ ହାଇବ୍ରିଡ଼୍ ଇଏ ବି ଅଛି ଚାରାର ବିଭିନ୍ନ ଭେରାଇଟି ଅଛି ତେଣୁ କେଉଁ ଚାରାଟା ଆପଣ ନେବେ ସେହି ଅନୁସାରେ ଆସିକି ଦେଖିଲେ ସେଇଟା ମାନେ ନେବେ ଆଉ ଆପଣଙ୍କର କେଉଁ ଚାରା ଦରକାର ଆପଣଙ୍କର କେଉଁ ଚାରାଟା ଦରକାର ହଁ ମନ୍ଦାର ଫୁଲ ଅଛି କଲିମୀ ଅଛି ନର୍ମାଲ୍ ଅଛି ହଁ ଗ ନାଇଁ ଆସିଲେ ଭଲ ଘରେ ବି ଦେଇ ପାରିବେ ପିଲା ଅଛନ୍ତି ଘରେ ବି ଡେଲିଭରି କରିପାରିବେ ଆପଣଙ୍କ ଆଡ଼୍ରେସ୍ ଆଉ ଇଏ ଦେଇଦେବେ ତାପରେ ପିଲା ନେଇ ଆପଣଙ୍କ ଘରେ ପହଞ୍ଚାଇ ଦେବେ ଆଉ

ହଁ ଆପଣ ଯେତେବେଳେ ବି ଆସିପାରନ୍ତି ସକାଳ ନଅଟାରୁ ସନ୍ଧ୍ୟା ନଅଟା ଯାକେ ଖୋଲା ହୋଇଛି ଆପଣ ଖରାବେଳେ କି ଯେତେବେଳେ ବି ଆସିପାରିବେ ଆଉ ସବୁ ଚାରା ଆଭେଲେବଲ୍ ଅଛି ଯେତେବେଳେ ନେବେ ଆଉ ଆସିକି ବାଛିକରି ଦେଖିକରି ନେବେନା ହୁଁ ହଁ ଯେତେବେଳେ ଆସନ୍ତୁ ଆଉ ଯଦି ନ ଆସିପାରିବେ ବି କହିଲେ ପିଲା ନେଇକି ଘରେ ବି ଦେଇଦେବେ ହଁ ହଁ ଆଜ୍ଞା